ଭାରତରେ ସ୍ୱାସ୍ଥ୍ୟ ସେବା ଏବଂ ଅନ୍ୟ ଦେଶରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବହୁତ ଅଲଗା ଆମ ଭାରତରେ ମୁଖ୍ୟତଃ ପରିଚ୍ଛନ୍ନତା ଲମ୍ବା ଧାଡ଼ି ସୁଲତା ସେବା ଇତ୍ୟାଦି ଜିନିଷ ଗୁଡ଼ିକରେ ଭିନ୍ନତା ରହିଛି ଅନ୍ୟ ଦେଶର ମେଡ଼ିକାଲ୍ରେ କିଛି ବି ଗନ୍ଧିଆ ହୋଇନଥାଏ ପୁରା ପରିଷ୍କାର ଏବଂ ପରିଚ୍ଛନ୍ନତା ରଖିଥାନ୍ତି ଆଉ ଭାରତର ଅଧିକାଂଶ ସ୍ୱାସ୍ଥ୍ୟ ସେବା ଗୁଡ଼ିକ ଅପରିଷ୍କାର ରହିଥାଏ ଏହି ଅପରିଷ୍କାର ନିଜ ମଣିଷ ହିଁ କରୁଛି ଭାରତ ସରକାର ସ୍ୱଚ୍ଛତାର ପୁରା ପଦକ୍ଷେପ ନେଉଛି ହେଲେ କ'ଣ କରିବ ଏହି ମଣିଷ ହିଁ ଅପରିଷ୍କାର କରି ରଖିଛି ଆଉ ଅନ୍ୟ ଦେଶରେ ସ୍ୱାସ୍ଥ୍ୟ ସେବାରେ ଲମ୍ବା ଧାଡ଼ି ନଥାଏ ସେମାନେ ଆଗରୁ ଅନଲାଇନ୍ ଟିକଟ୍ ବୁକ୍ କରି ଦିଅନ୍ତି ଯେତେବେଳେ ଯାହାର ସମୟ ଆସେ ସେ ଯାଇକି ଦେଖାଇ ଆସେ ଆଉ ଆମ ଭାରତରେ ଲମ୍ବା ଧାଡ଼ି ଲାଗିଥାଏ ଯାହାକି ଗୋଟେ ରୋଗୀ ଯଦି ସକାଳେ ଡାକ୍ତରଙ୍କ ସହ ପରାମର୍ଶ କରିବା ପାଇଁ ଯାଇଥାଏ ଏବଂ ତା ସହିତ ମେଡ଼ିସିନ୍ ସ୍ୱାସ୍ଥ୍ୟ ପରୀକ୍ଷା ଅଲ୍ଟ୍ରାସାଉଣ୍ଡ ରକ୍ତ ପରୀକ୍ଷା କରି ଆସିବାକୁ ଯଦି ସିଏ ଯାଏ ତ ତାକୁ ସକାଳରୁ ଗଲେ ରାତ୍ରି ହୋଇଯାଏ ଘରକୁ ଫେରିବାକୁ ଲମ୍ବା ଧାଡ଼ିର ସମ୍ମୁଖୀନ ହୋଇ ଥାଏ ଆଉ ଆମ ଦେଶ ଭାରତରେ ସହଜରେ ସୁଲଭ ଦରରେ ମେଡ଼ିସିନ୍ ମିଳିଥାଏ ଅନ୍ୟ ଦେଶ ଗୁଡ଼ିକରେ ପଇସାର ଦର ଅଧିକ ରଖିଥାନ୍ତି ଆଉ ସେବା ବିଷୟରେ କହିବାକୁ ଗଲେ ଆମ ଦେଶ ଭାରତର ସେବାର କିଛି ଅସୁବିଧା ନଥାଏ ବହୁତ ବଡ଼ ବଡ଼ ଡାକ୍ତର ଅଛନ୍ତି ଏବଂ ବହୁତ ଭଲରେ ତା'ର ପରୀକ୍ଷା ନିରୀକ୍ଷା ବି କରନ୍ତି ଆଉ ଅନ୍ୟ ଦେଶରେ ବି ଭଲ ଡାକ୍ତର ରହିଛି କିନ୍ତୁ ଯାହାକି ହଉ ଆମ ଦେଶ ସବୁ ଦେଶମାନଙ୍କରୁ ଆମ ଦେଶ ଭାରତ କେତେ ଆଗରେ ଅଛି